ମୁଁ ଚିତ୍ରକଳାରେ ଖୁବ ନିପୁଣ ଏହି ଚିତ୍ରକଳା ମୋତେ ବହୁତ ଆଗକୁ ନେଇଯାଇଛି ମୁଁ ସ୍କୁଲରେ ପଢ଼ୁଥିବା ସମୟରେ ଏକ ଚିତ୍ର ଆଙ୍କିଥିଲି ଯାହା ଜାତୀୟ ସ୍ଥରରେ ପୁରସ୍କୃତ ହୋଇଥିଲା ଏବଂ ମୋତେ ଗର୍ବିତ ଅନୁଭବ କରିଥିଲା ତେଣୁ ମୋତେ ମୋ ଘରେ ବାପା ବାପା ମା ସମସ୍ତେ କୁହନ୍ତି ତୁ ଚିତ୍ର ଆଙ୍କିବାକୁ ଯା' ଆହୁରି ଆଗକୁ ଶିଖ ଏବଂ ମୁଁ ଏବେ ମଧ୍ୟ ଚିତ୍ର ଆଙ୍କିବାକୁ ଶିଖିବାକୁ ମୋର ପେସା ଭାବେ ଗ୍ରହଣ କରିନେଲି ମୋ ଦକ୍ଷତା ଅନୁସାରେ ପିତା ମାତା ମାନେ ମାନେ ମୋତେ କହିଲେ ତୁ ଭଲ ଆଙ୍କୁଛୁ ଏବଂ ତା ଦ୍ୱାରା ମୋର କିଛି ପଇସା ମଧ୍ୟ ରୋଜଗାର ହୋଇ ପାରିଲା ଏବଂ ମୁଁ କିଛି ଲୋକଙ୍କୁ ମହାନତା ଦେଖାଇ ପାରିଲି ତେଣୁ ମୋର ମତାମତ ହେଲା ଯେଉଁମାନେ ବି ଅଛନ୍ତି ଚିତ୍ରକଳା ଶିଖନ୍ତୁ ଏବଂ ନିଜ ଚିତ୍ରକଳା ମାଧ୍ୟମରେ ଜିଲ୍ଲା ସ୍ତରୀୟ କିଛି ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଏବଂ ନିଜର ଗୌରବ ଅନୁଭବ କରନ୍ତୁ ମୁଁ ମଧ୍ୟ ଜିଲ୍ଲା ସ୍ତରୀୟ ବହୁତ ପ୍ରତିଯୋଗିତା ରେ ଭାଗ ନେଇଥିଲି ଏବଂ ବହୁତ ପୁରସ୍କୃତ ବି ହୋଇଛି ତେଣୁ ମୋ ବାପା ମା' ମୋ ପାଇଁ ଗର୍ବିତ ଅନୁଭବ କରନ୍ତି